ସମୁଦ୍ରକୁ ମାଛ ଧରିବାକୁ ଯିବାକୁ ସମସ୍ତେ ପସନ୍ଦ କରନ୍ତି ନାହିଁ କାରଣ ବହୁତ ପରିଶ୍ରମ କଠିନ ପରିଶ୍ରମ ଥାଏ କାରଣ ସେଠାରେ ସମୁଦ୍ର ଭିତରେ ପନ୍ଦର ଦିନ ଗୋଟେ ଦିନ ଯୋଡ଼ା ଯାଏ କାରଣ କାହାର ମାଛ ଧରା ହୁଏ ମାଛ ଧରା ହେଇ କି ବରଫ ଠେଲା ହୁଏ ବରଫ ଦିଆ ହେଇ କି ପନ୍ଦର ଦିନ ପରେ ଆସି କି ସମୁଦ୍ର କୂଳର ଯେ କୌଣସି ଏଇ ଜାଗାରୁ ଆସିକି ବିକ୍ର କରାଯାଏ ତେଣୁ ବହୁତ ଲୋକ ଏ ବିଷୟରେ ଅଭିଜ୍ଞତା ନାହିଁ ମାଛ କେମିତି ଧରା ହୁଏ କ'ଣ ହୁଏ କି ଜାଲର ତିଆରି ସେମାନଙ୍କୁ କଷ୍ଟ ହୁଏ ମାଛ ଜାଲ ବିଷୟରେ ଯେଉଁ ଲୋକମାନଙ୍କର ଅଭିଜ୍ଞତା ଅଛି ସେଇମାନେ ହି ଜାଣିଛନ୍ତି ସମସ୍ତେ ଜାଣି ପାରିବେ ନାହିଁ